ମୁଁ ଆମ ବାଡ଼ିରେ ବିଭିନ୍ନ ପ୍ରକାର ଗଛ ସବୁ ପୋତିଛି ମୁଁ ବଜାରରୁ ମଞ୍ଜି ଆଣିକି ବିଭିନ୍ନ ଗଛ ସବୁ ଲଗାଏ ଆଉ ମୋତେ ଗଛ ଲଗେଇବା ପାଇଁ ବି ବହୁତ ଭଲଲାଗେ ଆମ ବାଡ଼ିରେ ଅଛି ଏମିତି ଗଛ ଗୋଟେ ମାନେ ମଞ୍ଜି ପୋତିଲେ ସବୁ ପୂରା ତା ମୂଳରେ ମୂଳରେ ଗଛ ଉଠିଥାଏ ଯେମିତି ଆମର ଟେବୁଲ୍ ଗୋଲାପଫୁଲ ତା'ର ଗୋଟେ ମାନେ ଡାଳ ଆଣିକି ପୋତିବ ତା ଚାରିପାଖେ ପୂରା ଅନେକ କୋଉପ୍ରକାର ଡାଳ ସବୁ ବାହାରିଯାଏ ସେଇଥିରେ ମଧ୍ୟ ଫୁଲ ଫୁଟିଥାଏ ଆଉ ଆମର ପୁଦିନା ସେ ପୁଦିନା ଡାହି ଗୋଟେ ପୋତିବ ସେ ପୂରା ଝାଙ୍କୁଲା ହୋଇକି ପୂରା ଚାରିଆଡ଼େ ପୂରା ତା'ର ଚେର ଲାଗିକି ହେଇଯାଏ ପୁଦିନା ପତ୍ର ଆଉ ଆମ ବାଡ଼ିରେ ଅଛି କଦଳୀ ଗଛ କଦଳୀ ଗଛ ଗୋଟେ ପୋତା ହେଇଥିବ ତା ସାଇଡ଼୍କୁ ତା'ପାଖରେ ପୂରା ଚେରକୁ ଲାଗିକି ଆଉ ଗୋଟେ କଦଳୀ ଡାଳ ଚାରା ହେଇଥାଏ ତ ଏମିତି କଦଳୀ ଗଛ ଆଉ ଟେବୁଲ୍ ଗୋଲାପ ଓ ପୁଦିନା ପତ୍ର ସେଟା ଲଗେଇ ଗୋଟେ ଲଗେଇଥିବ ଚାରିଆଡ଼େ ହେଇଯିବ ତ ସେଇଟା ଆମ ଚାଷୀମାନକୁ ବହୁତ ଲାଭଦାୟକ ଆଉ ଆମର ବି ସେଇଟା ବହୁତ ଲାଭ ଆମେ ନେଇକି ବି ଅଲଗା ଆଡ଼େ ବି ବିକି ପାରୁଛୁ ସେଥିପାଇଁ ବିଦ୍ୟମାନ ଗଛଗୁଡ଼ିକ ଅଧିକରୁ ଅଧିକ ଉପାଦାନ ଦିଏ ତା'ଫଳରେ ଆମେ ବହୁତ ଲାଭବାନ ହେଇଥାଉ